ଆଜିର ଦୁନିଆରେ ଆମ ଯେଉଁ ଓଡ଼ିଆ ଭାଷାର ଯେଉଁ ବକ୍ତାମାନେ ଅଛନ୍ତି ସେମାନେ ଯେତେବେଳେ ବିଭିନ୍ନ ଅନ୍ତର୍ଜାତିକ ସହରକୁ ଯାଉଛନ୍ତି ଭାଷାର ଉନ୍ନତି କରିବା ପାଇଁ ସେମାନେ ସେଠାରେ ଅନ୍ୟ ଭାଷା ସହିତ ଟିକେ ତାଳ ରଖି ପାରୁନାହାନ୍ତି ତେଣୁ ସେମାନଙ୍କର ସଂସ୍କୃତି ସହିତ ଯେତେବେଳେ ଆମର ସଂସ୍କୃତିଟାକୁ ସେମାନେ ମିଶଉଛନ୍ତି ମିଶିଲା ବେଳେ ସେମାନେ ମଧ୍ୟ କେତେଗୁଡ଼େ ଆହ୍ଵାନର ସମ୍ମୁଖୀନ ହେଉଛନ୍ତି ଯଥା ସେମାନଙ୍କ ସହିତ ସେମାନେ ଇଂରାଜୀ କଥାବାର୍ତ୍ତା ହୋଇପାରୁ ନାହାନ୍ତି କିନ୍ତୁ ସେଥିରେ ଆମର ଯେଉଁ ସଂସ୍କୃତି ଆମର ଯେଉଁ କଳା ଆମର ଯେଉଁ ଭାଷାର ଯେଉଁ ଚାତୁର୍ଯ୍ୟ ରହିଛି ସେ ସେଗୁଡ଼ିକ ସେଠାରେ ପରିପୃଷ୍ଠ କରୁଛନ୍ତି ଏବଂ ସେଠାକାର ଭାଷା ସହିତ ଆମର ଭାଷାକୁ ଯେତେବେଳେ ତୁଳନା କରୁଛନ୍ତି ଏମାନେ ଟିକେ ପଛରେ ପଡ଼ିଯାଉଛନ୍ତି କାରଣ ସେମାନେ ଆଧୁନିକ ଯେଉଁ ସହରରେ ଯେତେବେଳେ ଯାଉଛନ୍ତି ତାଙ୍କ ସହିତ ତାଳମେଳ ନରଖି ପାରିବାରୁ ତାଙ୍କର ଜୀବନ ଧାରଣର ମାନ ତାଙ୍କର ଜୀବିକା ଅର୍ଜନର ମାନ ସହିତ ଏମାନେ ତୁଳନା କରିବା ବେଳେ ଏମାନେ ଟିକେ ପଛରେ ପଡ଼ି ଯାଉଛନ୍ତି ସେମାନେ ଅଧିକ ରୋଜଗାର କଲାବେଳେ ଏମାନେ କମ ରୋଜଗାର କରି ପାରୁଛନ୍ତି ତେଣୁ ଆମର ସରକାର ବର୍ତ୍ତମାନ ସେଇ ଆହ୍ଵାନକୁ ସମ୍ମୁଖୀନ ହେବା ପାଇଁ କେତେ ଗୁଡ଼ିଏ ପଦକ୍ଷେପ ନେବା ନିହାତି ଜରୁରୀ